ସବୁଜ ଏବଂ ସ୍ୱଚ୍ଛ ପରିବେଶ ପାଇଁ ସୁରକ୍ଷା ପାଇଁ ଗାଁ ଗାଁ ଗାଁ ର ରୋଡ଼ ଦାଢ଼ରେ ଗଛ ଲାଗୁଛି ବ ଆଉ ପୋଖରୀ ପୋଖରୀ ମାନଙ୍କ ପୋଖରୀ ଦାଢ଼ରେ ମଧ୍ୟ ଗଛ ଲାଗୁଛି ସରକାର ମଧ୍ୟ ନ ନଦୀ ର ଚାରି ପାଖରେ ଗଛ ଲଗାଉଛନ୍ତି ପର୍ବବତୁ ପ୍ରବଦ କୁ ପ୍ରଭାବିତ କରିବା ପାଇଁ ବିଭିନ୍ନ ପ୍ରକାରର ଗଛ ମଧ୍ୟ ଲାଗୁଛି ଏହି ପରି ସରକାର ବିଭିନ୍ନ ପ୍ରକାରର ସୁରକ୍ଷା କରୁଛନ୍ତି